ଜୀବନରେ ମୁଁ ଘର ପ୍ରତି ଅଧିକ ଗୁରୁତ୍ୱ ଦେଇଥାଏ ଯୁଆଡ଼େ ଗଲେ ବି ମୁଁ ଘରକୁ ଆସେ ଘରୁ ବାହାରେ ଅଧିକ ସମୟ ରହେନାହିଁ ମୁଁ ଘରେ ଏକା ଥାଏ ବାହାରେ ବେଶି ବୁଲା ବୁଲି କରେନାହିଁ ଘରେ ସମସ୍ତଙ୍କୁ ସମୟ ଦିଏ ଘରୁ ସକାଳୁ ଯାଏ କାମ କରି କାମ ସରିଲା ପରେ ଆସେ ଆସିକି ଆଉ ଘରେ ଏକା ରୁହେ ଘର ସହିତ ସମୟ ବିତାଏ ଘର ଲୋକଙ୍କୁ ସମୟ ଦିଏ କିଛି ସମୟ ପାଇଲେ ଯାଏ ସାଙ୍ଗସାଥି ବୁଲି ଆସି ଆସିକି ଆହୁରି ଘର ସହିତ ସମୟ ଦିଏ ଘରକୁ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରେ ଘର ପରିବାର ଲୋକ ମାନଙ୍କୁ ସେଥିପାଇଁ ଘରଲୋକ ମାନେ ବି ମୋତେ ବହୁତ ଖୁସି ସେଥିପାଇଁ ମୋତେ ଗୁରୁତ୍ୱ ଦିଅନ୍ତି